ଆପଣଙ୍କର ଭଡ଼ା ପଇସାଟା କେତେ ହେଲା ଶହେ କୋଡ଼ିଏ ଟଙ୍କା ହେଲା କିନ୍ତୁ ମୋ ପାଖରେ ତ ଏତେ ଚେଞ୍ଜ ନାହିଁ ସେଥିପାଇଁ ମୁଁ ଫୋନପେ କିମ୍ବା ଗୁଗୁଲ୍ ପେ କି ପେଟିଏମ୍ କରିବାକୁ ଚାହୁଁଚି ଆପଣଙ୍କର କଣ ଅଛି କି ମାନେ ଫୋନ୍ ପେ ଅଛି ନା ପେଟିଏମ୍ ଅଛି ନା ଗୁଗଲ ପେ ଅଛି ମତେ କହିବେ ମୁଁ ଆପଣ ଅନଲାଇନ୍ ପେମେଣ୍ଟ କରିଦେବି କଣ ପାଇଁ ନା ମୁଁ ଏତେ ଏତେ ଚେଞ୍ଜ ନେଇକି ଆସିନି ନା ଆଜିକାଲିର ଯେମିତି ଦୁନିଆ ହେଲାଣି ସମସ୍ତେ ଫୋନରେ ହିଁ ମତଲବ ଗୁଗଲ ପେ କି ପେଟିଏମ୍ ଏଇସବୁ ହିଁ ବ୍ୟବହାର କରୁଛନ୍ତି କ'ଣ ପାଇଁ ନା ଆଜିକାଲି ଯେପରି ଚୋରି ଡକାୟତ ଚାଲିଛଇ ସେ ସେଥିପାଇଁ କେହି ମଧ୍ୟ ହାତରେ ପଇସା ଧରି ବୁଲିବା ପାଇଁ ଚାହୁଁନାହାନ୍ତି ସେଥିପାଇଁ ମୁଁ ବେଶୀ ପେଟିଏମ୍ ବା ଫୋନ ପେ ୟୁଜ୍ କରଛି ଆଉ ଆପଣଙ୍କର କ'ଣ ଅଛି ମୋତେ କହିଲେ ମୁଁ ଆପଣ ଅନଲାଇନ୍ ପେମେଣ୍ଟ କରିଦେବି ଆଉ ଆପଣର ଫୋନ୍ ପେ ଯଦି ଅଛି ତାହେଲେ ମୁଁ ଫୋନ୍ ପେ'ରେ ପେମେଣ୍ଟ କରିଦଉଚି ଆଉ ଧନ୍ୟବାଦ ମୋତେ ମୋ ଜାଗାରେ ପହଞ୍ଚିଦବା ପାଇଁ ଆଉ ଆପଣ ଯଦି ଆଉ କିଛି ମଧ୍ୟ ଅଛି କି ଆକାଉଣ୍ଟ ନମ୍ବର କି ଆଉ କ'ଣ ଅଛି ତାହେଲେ ମୁଁ ଏଠି ବ୍ୟାଙ୍କ ଅଛି ସେଥିରେ ମଧ୍ୟ ମୁଁ ଟ୍ରାନ୍ସଫର କରିପାରିବି ତ ଆପଣ ପେଟିଏମ୍ କି ଫୋନ୍ ପେ ୟୁଜ କରଛନ୍ତି ତା'ହେଲେ ମତେ କୁହନ୍ତୁ ମୁଁ ଆପଣଙ୍କୁ ପେମେଣ୍ଟ କରିଦେବି ଆଉ ଆପଣଙ୍କର ଆପଣ ମୋତେ ଏଇଠି ଯେଉଁ ପହଞ୍ଚେଇଦେଲେ ବହୁତ ଶୀଘ୍ର ଅଳ୍ପ ସମୟରେ ପହଞ୍ଚିଦେଲେ ତ ମୁଁ ଆପଣଙ୍କ ପାଖରେ ବେଶୀ କୃତଜ୍ଞ ରହିବି ନା ମୋର ଏତେ ବେଶୀ ଦରକାର ଥିଲା ମତେ ଆମର ହସ୍ପିଟାଲରେ ଆକ୍ଚୁଆଲି ଆମର ହସ୍ପିଟାଲରେ ମୋ ମା ଅଛନ୍ତି ସେଥିପାଇଁ ମୋତେ ଜଲ୍ଦି ଆସିବା ପାଇଁ ଥିଲା ତ ଆପଣ ମୋତେ ଶୀଘ୍ର ପହଞ୍ଚିଦେଇଥିବାରୁ ମୋତେ ମୁଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଆଉ ଆପଣର ପେଟିଏମ୍ କି ଫୋନ ପେ ଅଛି ମୋତେ କୁହନ୍ତୁ ମୁଁ ଆପଣ ଅନଲାଇନ୍ ପେମେଣ୍ଟ କରିଦେବି ଆଉ ମୁଁ ଏଠି ଶୀଘ୍ର ପହଞ୍ଚିଯାଇଛି ସେ ତେଣୁ ସେ ପାଇଁ ଧନ୍ୟବାଦ